କାର୍ଯ୍ୟ ବୁକ୍ ସମୟରେ ନିକଟରେ ମିଳୁଥିବା ଗାଡ଼ିକୁ ମୁଁ ନିଶ୍ଚିତ ପଚାରୁଛୁ ଆଉ ନିକଟରେ ଥିବା ଉଣେଇଶ ଗୋଟ ଗାଡ଼ି ଗୁଡ଼ିକ କୁଆଡ଼େ ଯିବ ତାହା ବି ପଚାରୁଛୁ ଯେକୌଣସି ଲୋକଙ୍କୁ ବି ପଚାରୁଛୁ ଆମେ କୁଆଡ଼େ ଯିବୁ ଆପଣ ତାହା ବି ପଚାରୁଚୁ ଯାହାକି ଆମେ ନିଜ ଆଡ୍ରେସରେ ପହଞ୍ଚି ପାରିବୁ ଗାଡ଼ି କେତେ ନବୁ ଆଉ ଗାଡ଼ି କେଉଁ ଗାଡ଼ି ଆଉ ଗାଡ଼ି କେତେବେଳେ ଯିବ ଏ ବି ପଚାରୁଛି ଆମେ ଯିବାକୁ ଚାହୁଁଛୁ ଆମେ ଘରକୁ ଆମ ଘରକୁ ଯିବା ପାଇଁ ହେଲେ ଗୋଟେ ଗାଡ଼ି ନିହାତି ଦରକାର ଆଉ ସେ ଗାଡ଼ି କେତେ ଟଙ୍କା ନେଇପାରିବ ଆଉ ଦେଇପାରିବ ତାହା ଆମେ ବୁଝିଥାଉ ଆମ ଅଟୋ ବା ଛକରେ ଅଟୋ ବସ୍ ପ୍ରତ୍ୟେକ ବ୍ୟବସ୍ଥା ରହିଅଛି ରହୁଛି ଆଉ ବୁକିଙ୍ଗ ବିଷୟରେ ବୁଝିଥାଉ ତାପରେ ଗୋଟିଏ ଦିନର ଭଡ଼ା କେତେ କଣ ସବୁ ପଚାରିଥାଉ ନିକଟସ୍ଥ ଛକରେ ଅଟୋ ବି ମିଳିବ ଆଉ ଯାହା ବି ଗାଡ଼ି ଘୋଡ଼ା ଚାଲିଅଛି ତାହା ସବୁ ମିଳିବାର ସମ୍ଭାବନା ସମ୍ଭବ ଅଛି ଆମେ କୁଆଡ଼େ ଯିବୁ ତାହା ବି କହୁଛୁ ତାଙ୍କୁ